ଆଜ୍ଞା କୁହନ୍ତୁ ଆଜ୍ଞା କ'ଣ କ'ଣ କେତେ ଲୋକଙ୍କ ପାଇଁ ପ୍ରିପେୟାର କରୁଛନ୍ତି କ'ଣ ପାଇଁ କେତେ ଜଣଙ୍କ ପାଇଁ କହିଲେ ଆମେ ସେଇ ଅନୁସାରେ ଅର୍ଡ଼ର କରି ଆପଣଙ୍କୁ ଦେବୁ ପାଂଶହ ନା ପନ୍ଦରଶହ ଲୋକ ସେମିନାରରେ ତ ବହୁତ ଲୋକ ଦରକାର ନା ଆଜ୍ଞା ଆଜ୍ଞା ହେଉ ତ ଆପଣ କ'ଣ କ୍ୟାଟ୍ରିଙ୍ଗ ଜିନିଷ ବି ନେବେ ମାନେ ଏମତି ହାଣ୍ଡି କଡ଼େଇ ଫଡ଼େଇ ସବୁ ଆମର ବି ସେଇଠି ଆଭେଲେବଲ ଅଛି ହଁ ସବୁ ତ ଅଛି ଏମତି ସବୁ କ'ଣ କ'ଣ ସବୁ ଚାହୁଁଛନ୍ତି ମାନେ ଏମତିକି ସଉଦା ପତ୍ରରେ ସବୁ ଜିନିଷ ଜାଲି ଆଉ ସବୁ ତ ମାନେ ଜିନିଷ କଇଲେ କ୍ୟାଟ୍ରିଙ୍ଗ ଜିନିଷ ତ ସବୁ ଯିବ ଏମତିକି ହଣ୍ଡା କଡ଼େଇ ଡେକ୍ଚି ଇତ୍ୟାଦି ପାଣି ଟପ ଫପ ସବୁ ଆରେଞ୍ଜମେଣ୍ଟ କରିବାକୁ ପଡ଼ିବ ହଁ ଆଉ ତାହେଲେ ଯେଉଁ ଇଏ ଏମତି ଡାଲି ବୋଇଲେ ତୁମେ ଆଠ ଦଶ ହଜାର ପନ୍ଦରଶହ ଲୋକ ହେଲେ ଡାଲି ତାହାଲେ ତ ପନ୍ଦର କୋଡ଼ିଏ କେଜି ଡାଲି ଆଉ ଚାଉଳ ଦୁଇ ତିନି କୁଇଣ୍ଟାଲ ହେବ ଆଉ କ'ଣ ସବୁ ମାନେ ଦରକାର ସଉଦା ସବୁ ଜିରା ଖିରି ଚାଉଳ ହଁ ଖିରି ଚାଉଳ ସିଏ ଜିରା ଏସବୁ ଗ୍ରୋସରୀ ଆଇଟମ୍ ସବୁଯାକ ଦରକାର ତା'ପରେ ହଣ୍ଡା କଡ଼େଇ ଫଡ଼େଇ ସିଏ ତ ସବୁ ଯିବ ଜିନଷ ପତ୍ର ସବୁ ଆଉ କିଛି ବି ଆପଣ ଆଡ଼ଭାନ୍ସ ଦବାକୁ ପଡ଼ିବ ଆଗୁଆ ସେଇଟା ଦେବେ ତା'ପରେ ଜିନଷ ଏତେଗୁଡ଼ା ନା ଆପଣ କିଛିଟା ଆଡ଼ଭାନ୍ସ ଦେଇକି ନେଇପାରିବେ ପରେ ବରଂ ଆପଣଙ୍କର ସରିଲେ ଆମର ପଇସାଟା ପେମେଣ୍ଟ ମୋତେ କରିବେ ହଁ ଏମତି ସବୁ ସବୁ ପଡ଼ିଯିବ ଦଶ ପନ୍ଦର କୋଡ଼ିଏ ହଜାର ଭଳିଆ ଆକ୍ଚୁଆଲି ଆମର ପଡ଼ିଯିବ ସବୁ ବେଶୀ ପଡ଼ିଯିବ ତେଣୁକରି କିଛି ଆଡ଼ଭାନ୍ସ କରିବେ ଆଉ ଇଏ କରିକି ସଉଦାପତ୍ର ସବୁ ନେବେ କେମିତି ଆପଣ ଲୋକ ପଠେଇବେ କି କ'ଣ ମୁଁ ଯଦି ପଠେଇ ଦେବି ସେଥିପାଇଁ ମୋର ବି ପଇସା ଦରକାର ଯଦି ମୋ ଆଜ୍ଞା ମୁଁ ଆମର ପିଲା ଅଛନ୍ତି ପଠେଇ ଦେବେ ଟଲିରେ ନେଇକି ପହଞ୍ଚି ଯିବେ ନହେଲେ ସ୍କୁଟିଫୁଟିରେ ଟଲିରେ ନେଇକି ପହଞ୍ଚେଇ ଦେବେ ଆପଣଙ୍କର ପାଖାପାଖି ହେଲେ ଟଲିରେ ନେଇ ପହଞ୍ଚେଇଦେବେ ନହେଲେ ନାହିଁ ଗାଡ଼ି ବି ଅଛି ଛୋଟ ଅଟୋ ଡାଲା ଅଟୋ ଅଛି ବି ଆମର ଡେଲିଭରି କରିଦେବ ସେଥିପାଇଁ ଆପଣ ପଇସା ଦେଇଦେବେ ଗାଡ଼ିବାଲାକୁ ସେ ଆଉ କିଛି ଅସୁବିଧା ନାହିଁ ଆପଣଙ୍କର କେବେ କେତେ ତାରିଖରେ କ'ଣ କରିବେ ଅଛି ଏଇ ଆଠଦିନ ଭିତରେ ହଁ ଆଗରୁ ଜଣେଇବେ ଟିକିଏ ମୋତେ ମନେ ପକେଇଦେବେ ନ ହଁ ବଡ଼ ଚିଠାଟା କରିଥିବେ ଚିଠାଟା ବି ଆପଣ ଆଗରୁ ଟିକିଏ ଚାରି ପାଞ୍ଚଦିନ ଆଗରୁ ଦେଇଦେବେ ବୁଝି ପାରୁଛନ୍ତି ଦେଇଦେଲେ ସବୁ ଜିନଷ ଯାହାବି ନଥିବ ଯଦି ଦୋକାନରେ ସରିଯାଇଥିବ ଆରେଞ୍ଜମେଣ୍ଟ କରିଦେବି କରିଦେଇ ପିଲା ହାତରେ ଗାଡ଼ିରେ ପଠେଇ ଦେବି ଆଉ ଆଉ ଗାଡ଼ି ସେ ପିଲା ଗାଡ଼ି ପଇସାଟା ସାଙ୍ଗେସାଙ୍ଗେ ଦେଇଦେବେ ଆପଣ କିଛି ପେମେଣ୍ଟ କରିଦେବେ ପରେ ବରଂ ଦେବେ ଆଉ ଆଡ଼ଭାନ୍ସ ଆପଣ ସାତ ଆଠ ହଜାର ଦେଇଦେଇଥିବେ ଗୁଡ଼ା ହେଇଯାଉଛି ନା ଯାହାବି ହେଲେ ସବୁ ହେଲାବେଳକୁ ଆମର ପଚିଶ ତିରିଶ ପଡ଼ିଯିବ ତିରିଶ ହୁଁ ଦେଇ ଦେଇଥିବେ ଯଦି ପୁରା ବି ଆପଣ ଦେଲେ ବି କିଛି ଅସୁବିଧା ନାହିଁ ଆପଣ ଦେଖିକି ଯାହା କରିବେ ଆଉ ହେଉ ତାହେଲେ ଆପଣ ମୋତେ ଠିକଠାକ ସେ କନଫର୍ମ କରିବେ ବୁଝି ପାରୁଛନ୍ତି ସେଇ ସବୁ ସବୁ ବା ମୁଁ ଚିଠାରେ ଆପଣଙ୍କୁ ଚିଠା କରିଦେବି ଲେଖିଦେବି ଆପଣଙ୍କର ଆପଣ ଆସନ୍ତୁ ଥରେ ଆସିକି ଦେଖା କରନ୍ତୁ ମୋତେ ଦେଖାକଲେ ମୁଁ କଥା ହେଇକି ସବୁ କରେଇବି କିଛି ଆପଣଙ୍କ ହେଇଗଲେ ମୁଁ ଚିଠା କରିଦେବି ଚିଠା ବି ନେଇକି ଆସନ୍ତୁ ଆପଣଙ୍କର କ'ଣ ଦରକାର ସବୁ ସେଇ ଅନୁସାରେ ମୁଁ ବିଲ୍ କରିଦେବି ଆଉ ଠିକ ଅଛି ହେଉ ରହିଲି ହେଉ ମୋତେ ଆଗରୁ ଟିକିଏ ଜଣେଇବେ ହୁଁ ହୁଁ ରହିଲି ଆଜ୍ଞା